ହ୍ୟାଲୋ ବିଶ୍ୱଜିତ୍ ଆରେ ତୁ ବା ସେ ଯେଉଁ ଶ୍ରୀ ଗୁଣ୍ଡିଚା ହୋଟେଲ୍ରେ ଖାଇବାକୁ ଯାଇଥିଲୁ ସେ ହୋଟେଲ୍ର ଖାଇବା ଭଲ ସବୁ ଆରେ ତାର ମୁଁ ଦେଖୁଥିଲି ଇଏରେ ଆପସ୍ରେ ତାର ଦେଇଥିଲା ତ ତାର ରେଟିଂ ମିଳିଛି ଫାଇଭ ଷ୍ଟାର୍ ତା ଖାଇବା କ'ଣ ବହୁତ ଭଲ ମୁଁ ଭାବୁଥିଲି ତା ହୋଟେଲ୍କୁ ଖାଇବାକୁ ଯିବାକୁ ଆଚ୍ଛା ଜଣେ କିଏ ଦେଇଛି ତ ବିରିୟାନୀ ଖାଇବାଟା ତାର ଫାଇଭ୍ ଷ୍ଟାର୍ ଟେଷ୍ଟ୍ ଟେଷ୍ଟ୍ରେ ଫାଇଭ୍ ଷ୍ଟାର୍ ଦେଇଛି ତ ରେଟିଂବି ଭଲ ଆସୁଛି ଆଉ ମୁଁ ଯିବି ବୋଲି ଭାବୁଛି ଶ୍ରୀ ଶ୍ରୀ ଗୁଣ୍ଡିଚା ହୋଟଲ୍ ଖାଇବାକୁ ନାହିଁ ଖାଇବାଟା ଅର୍ଡ଼ର୍ କରିବି ବୋଲି ଭାବୁଛି ଭଲ ହେବ ବୋଲି ଭାବୁଛୁନା ତୁ ତୁ କେବେ ଖାଇଛୁ ତାଙ୍କ ହୋଟେଲ୍ରେ ଓହଃ ତୁ ଖାଇଛୁ ତାହେଲେ ନା ହଉ ହଉ ମୁଁ ତତେ ସେଥିପାଇଁ ପଚାରୁଥିଲି ସେ ହୋଟେଲ୍ ଯିବା ପୂର୍ବରୁ ତୋର ତା ବିଷୟରେ ସେ ହୋଟଲ୍ ବିଷୟରେ ଜାଣିବାକୁ ଚାହୁଁଥିଲି ହଉ ହଉ ହଉ ରଖୁଛି